ଅଠର ଦୁଇହଜାର ଚବିଶିରେ ଆମ ଅଞ୍ଚଳ ବିଧାାନସଭା ପ୍ରାଥୀ ଭାବରେ ନିରଞ୍ଜନ ପୂଜାରୀ ବିଜୟଲାଭ କରିଥିଲେ ସେ ବିଜେଡ଼ି ତରଫରୁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇଥିଲେ କିନ୍ତୁ ଏଥର ବିଜେଡ଼ି ଶାସନ ଗାଦୀକୁ ଆସିପାରିନି ଏବଂ ଓଡ଼ିଶାରେ ପରାଜିତ ହୋଇଛି କିନ୍ତୁ ନିରଞ୍ଜନ ପୂଜାରୀ ନିଜର ବିଜୟ ଯାତ୍ରା ଅବ୍ୟାହତ ରଖିଛାନ୍ତି ସେ ବିଜେଡ଼ି ଶାସନ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ରହିଥିଲେ ଯେମିତି ସେ ଅର୍ଥମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲେଇଥିଲେ ସେ ଏ ଆମ ଅଞ୍ଚଳ ପାଇଁ ବହୁତଗୁଡ଼ିଏ କାମ କରିଛନ୍ତି ଏବଂ ବହୁତଗୁଡ଼ିଏ ନୂତନ ନୂତନ କାରଖାନା ହଉ କିମ୍ବା ଜଳସେଚନ ବ୍ୟବସ୍ଥା ହଉ କିମ୍ବା ଚାଷୀମାନଙ୍କ ଉନ୍ନତି ପାଇଁ ସେ ବହୁତଗୁଡ଼ିଏ କାମ କରିଛନ୍ତି ଏବଂ ଆମ ଅଞ୍ଚଳରେ ସରପଞ୍ଚ ହେଉଛନ୍ତି ସନ୍ତୋସେନି ଭୋଇ ସେ ମଧ୍ୟ ଆମ ପଞ୍ଚାୟତରେ ବହୁତ ଭଲ କାମ କରିଛନ୍ତି କିପରି ଆମ ଗାଁଗୁଡ଼ିକରେ ପାନୀୟ ଜଳଯୋଗଣ ହେଇପାରିବ ଆମ ଗାଁଗୁଡ଼ିକର କିପରି ଉନ୍ନତି ହୋଇପାରିବ ଏବଂ ଆମ ଅଞ୍ଚଳରେ ଥିବା କିପରି ବା ଜନ କିପରି ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ସେଥିପାଇଁ ସେ କାମ କରିବ ଏବଂ ମୁଁ ତାଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ମଧ୍ୟ କଥାବାର୍ତ୍ତା ହୋଇଛି ସିଏ ଖୁବ୍ ମିଷ୍ଟଭାଷୀ ଏବଂ ନମ୍ର ଏବଂ ତାଙ୍କ କଥାବାର୍ତ୍ତା ଶୈଳୀରୁ ତାଙ୍କୁ ଜମା ସ ଖୁବ୍ ଭଲ ବ୍ୟକ୍ତି